ଓଡ଼ିଶାର ରାଜନୈତିକ ଦଳ ମଧ୍ୟରେ ସବୁଠାରୁ ପ୍ରସିଦ୍ଧ ରାଜନୈତିକ ଦଳ ହେଉଛନ୍ତି ବି ଜେ ଡ଼ି କାହିଁକିନା ବି ଜେ ଡ଼ି ବିଜୁଜନତା ଦଳ ଓଡ଼ିଶାର ସବୁ ପ୍ରକାରର ସୁବିଧା ଦେଉଛନ୍ତି ବିଶେଷ କରି କଲେଜ ଓ ଛାତ୍ରଛାତ୍ରୀମାନାନଙ୍କୁ ବହୁତ ଉପକାର କରିଛନ୍ତି ପ୍ରତ୍ୟେକ ଫାଷ୍ଟକ୍ଲାସ୍ ଛାତ୍ର ଛାତ୍ରୀମାନଙ୍କୁ ପ୍ଲସ୍ ଟୁୁର ଲ୍ୟାପଟପ୍ ଦେଉଛନ୍ତି ମାଲକାନଗିରିରେ ବି ଜେ ଡ଼ି ଦଳ ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି ବିଜେଡ଼ିରେ ଗ୍ରାମର ଉନ୍ନୟନ ପାଇଁ ଡାକ୍ତରଖାନା ସଡ଼କ ବ୍ୟବସ୍ଥା ସବୁପ୍ରକାର ସୁବିଧା ଦେଉଛନ୍ତି ବି ଜେ ଡ଼ି ଦଳ ବିଜୁ ପକ୍କା ଘର ଦେଉଛନ୍ତି ବି ବି ଜେ ଡ଼ି ଦଳରୁ ନବୀନ ପଟ୍ଟନାୟକ ସମସ୍ତଙ୍କୁ କାଳିଆ ଯୋଜନାରେ ପଇସା ଦେଉଛନ୍ତି ଦୁଇ ହଜାର ଟଙ୍କା ଲେଖାଏଁ ଏମିତିକି ବିଜୁ ଜନତା ଦଳ ଓଡ଼ିଶା ପାଇଁ ବହୁତ ଉନ୍ନତି କରୁଛନ୍ତି ବି ଜେ ଡ଼ି ଦଳ ରହିଲେ ସେଇଟା ଉନ୍ନତି ହେଇପାରିବ ଓଡ଼ିଶାର ବିଜୁ ଜନତା ଦଳ ପାନୀୟ ଜଳ ସୁବିଧା କରିଛନ୍ତି ପ୍ରତ୍ୟେକ ଗାଁରେ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି ବହୁତ ପ୍ରକାର ରାସ୍ତା ନିର୍ମାଣ କରିଛନ୍ତି ବିଜୁ ଜନତା ଦଳ ଯୋଗୁଁ କେଉଁଠି ଯେ ଲଗକୁ ପିଲା ସତୁ ବନ୍ଧ ହେଇପାରିଛି ବିଜୁ ଯୋଗୁଁ ହେଇପାରିଛି ଏପଟେ ଲୋକମାନେ ଯାତାୟାତ କରୁଛନ୍ତି ମେଡ଼ିକାଲ ସୁବିଧା ପାଉଛନ୍ତି ପାଇ ପାରୁଛନ୍ତି ବି ଜେ ଡ଼ି ଓଡ଼ିଶା ପାଇଁ ଏକ ଗୌରବ ଆଉ ରାଜନୈତିକ ଦଳ ମଧ୍ୟରେ ସର୍ବଶ୍ରେଷ୍ଠ ବି ଜେ ଡ଼ି ବିଜୁ ଜନତା ଦଳ ବହୁତ କଲେଜର ଉନ୍ନତି ମଧ୍ୟ କରୁଛନ୍ତି ବିଜୁ ଜନତା ଦଳ ମାଲକାନଗିରି ଓଡ଼ିଶାର ତିନି ଚାରି ଚାରିଟା ଚାରି ପାଞ୍ଚଟା ଜିଲ୍ଲାରେ ସରକାରୀ ଆଦର୍ଶ ମହାବଦ୍ୟାଳୟ ଖୋଲିଛନ୍ତି ଯେଉଁଥିପାଇଁକି ବହୁତ ଛୁଆ ପିଲାମାନେ ମଧ୍ୟ ଗାଁର ପିଲାମାନେ ମଧ୍ୟ ସେଥିରେ ସ୍ମାତକ ଶିକ୍ଷା ଲାଭ କରିପାରୁଛନ୍ତି ବିଜୁ ଜନତା ଦଳ ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ଆମ୍ବୁଲାନ୍ସର ସୁବିଧା କରିଛନ୍ତି ବିଜୁ ଜନତା ଦଳ କୃତଜ୍ଞ କୃଷିକାର୍ଯ୍ୟରେ ସହାୟତା କରୁଛନ୍ତି କୃଷକମାନାନଙ୍କୁ ଲୋନ୍ ଦେଇ ଲୋନ୍ ଛାଡ଼ ମଧ୍ୟ କରୁଛନ୍ତି ଯାହାଦ୍ୱାରା କୃଷକମାନେ ଅତ୍ୟଧିକ କୃତଜ୍ଞ ହେଇପାରିଛି ବିଜୁ ଜନତା ଦଳ ପାଇଁ ପ୍ରତ୍ୟେକ ଜିଲ୍ଲାରେ ପ ଫାଇଟିର ଉନ୍ନତି ଦ୍ୱାରା ସବୁ ପରିବର୍ତ୍ତନ କରିପାରୁଛନ୍ତି ପ୍ରତ୍ୟେକ ବିଜୁ ଜନତା ଦଳ ପ୍ରତ୍ୟେକ ସ୍କୁଲକୁ ଫାଇଭ୍ ଟି ରୂପାନ୍ତରଣ କରି ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିଛନ୍ତି ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ବହୁତ ଉପକୃତ ହେଇଛନ୍ତି ବିଜୁ ଜନତା ଦଳ ଆମ ଓଡ଼ିଶାର ଏକ ପ୍ରସିଦ୍ଧ ରାଜନୈତିକ ଦଳ